ହ୍ୟାଲୋ ଆପଣ ଆସିବିରିଆରରୁ କହୁଥିଲେ କି ମୁଁ ପ୍ରଭୁ ଜେନା କହୁଥିଲି ମୁଁ ଗୋଟିଏ ଖାଇବା ଅର୍ଡର୍ ଦେଇଥିଲି ତ ମୁଁ ବାହାରକୁ ଆସିଛି ତ ଖାଇବାଟି ଚୌମୁକ୍ ମହାଦେବ ମନ୍ଦିର ପାଖରେ ଡେଲିଭରି କଲେ ମୋତେ ବହୁତ୍ ସୁବିଧା ହେଇଥାନ୍ତା